ହାଲୋ ଆଜ୍ଞା ଆଚ୍ଛା ଆପଣଙ୍କ ଦୋକାନରେ ମୁଁ ଯାଇଥିଲି ଭଦ୍ରକ ଆପଣଙ୍କ ଦୋକାନ ଦେଖିଥିଲି ଆପଣଙ୍କର ତ ଫୁଲ ବିକୁଛନ୍ତି ଆମର ଏଇ ସାଇରେ ଗୋଟେ ଗଣେଶ ପୂଜା ଏବେ ହେବାର ଅଛି କରିବୁ ଆମେ ପିଲାମାନେ ମିଶିକି ଗୋଟେ ଗଣେଶ ପୂଜା କରୁଛୁ ଆଉ ଫୁଲ କିଛି ଆମର ଦରକାର ଦେଖନ୍ତୁ ଗେଣ୍ଡୁ କୁଚା ଗେଣ୍ଡୁ ମାନେ ଖୋଲା ଗେଣ୍ଡୁ ଗୋଟା ଗୋଟା ଗେଣ୍ଡୁ ଏମତି ଆମର ଦୁଇ କିଲୋ ଗେଣ୍ଡୁ ଫୁଲ ଦରକାର ଆଉ ଗେଣ୍ଡୁର ଯେଉଁ ମାଳ ଅଛି ଗୋଟେ ମାନେ ମିକ୍ସ କଲର ଧରନ୍ତୁ ହଳଦିଆ ଲାଲ୍ ଲାଲ୍ ଆଉ ଧଳା ଏଇମିତି ମିଶିକି ଏଇ ଭଳି ମାଳ ହେଉଛି ଦଶଟା ଆଉ କେବଳ ଗେଣ୍ଡୁର ଯେଉଁ

ଗଣେଶ ପୂଜା ତ ରହିଲାଣି ଚାରିଦିନ ଆପଣ ଚାରିଦିନ ଭିତରେ ମଗାଇ ପାରିବେନି ନାହିଁ ଦେଖନ୍ତୁ ଆମର ମିକ୍ସ କଲରଟା ଦରକାର ହେଉଛି ଦଶ ମାଳ ଆଉ ଖାଲି ହଳଦିଆଟା ଦରକାର କୋଡ଼ିଏ ମାଳ ଆଉ ଆପଣଙ୍କ ରଜନୀ ଯେଉଁ ରଜନୀ ନୁହେଁ କି ଧଳା ଧଳା ଫୁଲ ରଜନୀ ଗନ୍ଧା ସେଇଟା ଦରକାର ଆମରଙ୍କର ସେଇଭଳି ଚେନ୍ ଦରକାର ଆମର କୋଡ଼ିଏଟା ଚେନ୍ ଦରକାର ଆଉ ଆପଣଙ୍କର ଏଇତ ଏଇ ତିନୋଟି ଆଇଟମ୍ ଆଉ ମନ୍ଦାର କିଛି ଦରକାର ମନ୍ଦାର ମାଳ ହଉ ମନ୍ଦାର ଫୁଲ ହଉ ଦେଇପାରିବେନି ନା ଆଚ୍ଛା ହଉ ଠିକ୍ ଅଛି ଦେଖିବା ଚଳେଇବା ଆଚ୍ଛା ଆପଣଙ୍କର ଯେଉଁ ଗେଣ୍ଡୁ ମାଳ ଯେଉଁ ହଳଦୀ ମାଳ ଅଛି ତା ଗୋଟା କେତେ ରହୁଛି ଦୁଇ ଶହ ଟଙ୍କା ରହୁଛି ଗୋଟେ ମାଳ ପିଛା ଆଉ ଖାଲି ଖୋଲା ଗେଣ୍ଡୁଟା କେତେ ରହୁଛି କିଲୋ କିଲୋଟା ନା ଆଉ ଇଏ ରଜନୀ ରଜନୀ ମାଳ ତାର ଗୋଟ ରଜନୀ ଟିକିଏ ରେଟ୍ ଅଛି ସତୁରି ଟଙ୍କା ଅଛି ଆଚ୍ଛା ରଜନୀ କୋଡ଼ିଏ ମାଳ ହେବ ବାର ତେର ମାଳ ହେଇଯିବ ତ ଆଚ୍ଛା ରେଟ୍ ଟିକିଏ କମାଇକି କହୁନାହାନ୍ତି ମୁଁ ତ ସବୁବେଳେ ଆପଣଙ୍କଠାରୁ ନିଏ ଆପଣ ଟିକିଏ ରେଟ୍ କମ୍ କରନ୍ତୁ ଆଚ୍ଛା ମୁଁ ଆଜି ସନ୍ଧ୍ୟାବେଳେ ଆଡ଼ଭାନ୍ସ ଦେବାକୁ ପଡ଼ିବ କି ନାଇଁ ନାଇଁ ଆଜି ମୁଁ ନେବିନି ମୁଁ ଆଜି ନେଲେ କ'ଣ କରିବି ଦୁଇ ଦିନ ପରେ ଆମର ଗଣେଶ ପୂଜା ଅଛି ମୁଁ ଆଜି ଆପଣଙ୍କୁ ପଇସା କିଛି ଆଡ଼ଭାନ୍ସ ଦେଇ ଆସିବି ଗଣେଶ ପୂଜା ଦିନ ମୋ ପିଲା ଯିବ କି ମୁଁ ଜଣେ ପିଲାକୁ ପଠାଇବି ସେ ଯାଇକି ଆପଣ ଟିକିଏ ପ୍ୟାକ୍ ପ୍ୟାକ୍ କରି ଦେଇଦେବେ ଆଉ ଠିକ୍ ଅଛି ହଉ ମୁଁ ଆଜି ସନ୍ଧ୍ୟାରେ ଯାଇ ଦେଖାକରିବି ହେଲା ହଉ ହଉ ହଉ